ଆମ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ହେଉଛି ଛେନାପୋଡ଼ ଏହି ଛେନାପୋଡ଼ ଖାଇବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଲୋକ ଆସିଥାନ୍ତି ଏହି ଛେନାପୋଡ଼ଟି ସୁଜି ଛେନା କ୍ଷୀର ଚିନି ଏବଂ ବିଭିନ୍ନ ପଦାର୍ଥ ମିଶି ଏହା ପ୍ରସ୍ତୁତି କରାଯାଏ ଏହି ଛେନାପୋଡ଼କୁ ଆନ୍ତର୍ଜାତିକ ପୋଡ଼ ଦିବସରେ ମଧ୍ୟ ମାନ୍ୟତା ଦିଆଯାଇଛି ଏହା ଆମ ଜିଲ୍ଲା ଏବଂ ରାଜ୍ୟ ପାଇଁ ଅତି ଗୌରବ ଅଟେ